ହ୍ୟାଲୋ ଭାଇ କେଉଁଠି ଅଛନ୍ତି ଭାଇ ମୁଁ ସେତେବେଳୁ କଲ୍ କରୁଛି ଆପଣ କଲ୍ଟି ରିସିଭ୍ କରୁନାହାନ୍ତି ମୁଁ ପରା ଆଗୁଆ କହିଥିଲି ମୋର ବେତନଠି ଯିବା ପାଇଁ ଅଛି ତ ମୁଁ କ ସସାଂରରୁ କବିତା ମହନ୍ତ କହୁଥିଲି ଭାଇ ମୋର ବେତନଠିରେ ମିଟିଂ ଅଛି ଆପଣଙ୍କୁ ଆଗୁଆ କହିଥିଲି ତେବେବି ଆପଣ ମୋ କଥା ଶୁଣୁନାହାନ୍ତି କାହିଁକି ତ ଜଲ୍ଦି ଯିବା ପାଇଁ ଅଛିନା ମୋର ଦଶଟା ବେଳେ ମିଟିଂ ଅଛି ତ ଜଲ୍ଦି ଯାଇକି ପହଞ୍ଚିଲେ ସେଇଠି ମୁଁ ମିଟିଂ ଆଟେଣ୍ଡ୍ କରିବିନା ଭାଇ କେତେବେଳେ ଆସିବ ଭାଇ ଟିକିଏ ଜଲ୍ଦି ଆସିଥାଆନ୍ତ ହେଉ ହେଉ ହେଉ ଭାଇ ତା'ହେଲେ ମୁଁ ପଇସା ପଠେଇଦେମି ଏଡ଼୍ଭାନ୍ସ୍ ହ ହେଉ ପଠେଇଦଉଛୁ ଆଡ଼ଭାନ୍ସ୍ ଜଲ୍ଦି ଟିକିଏ ଆସିବେ ହେଲା ମୁଁ ସେତେବେଳୁ କଲ୍ କରୁଛୁ ହ ହେଉ ଆସ